ମୁଁ ଯେତେବେଳେ ଛୋଟ ପିଲା ହୋଇଥିଲି ମୁଁ ଛୋଟ ପିଲା ବେଳେ ବେଳେ ବେଳେ ଅବୁଝା ହୁଏ କାନ୍ଦେ ସେ ସମୟରେ ମୋ ମା' ମୋତେ ଆକାଶର ତାରାକୁ ଦେଖେଇ ସେ ତାରା ଗୁଡ଼ିକୁ ଦେଖେଇ ମୋତେ ମୋ' କାନ୍ଦିବା ପାଇଁ ମୋତେ ବୁଝେଇଦିଏ ଏବଂ ସେଇ ପିଲାବେଳେ ମୁଁ ସେଇ ଜିନିଷଟାକୁ ଦେଖିକି ମୋତେ ସେଇଟା ମୋତେ ଲାଗେ ମୋର ଯେ ସେଇଟା ଗୋଟେ ଅଭୁଲା ସ୍ମୃତି ଭଳିଆ ମୋର ରହିଛି ମୁଁ ଯେତେବେଳେ ଦେଖେ ତାରା ମାନଙ୍କୁ ମୋତେ ବହୁତ ଖୁସି ଲାଗେ ରାତିରେ ଅନ୍ଧାର ହୋଇଥିବ ଅନ୍ଧାରରେ ମିଞ୍ଜି ମିଞ୍ଜି ହୋଇକି ଲାଇଟଗୁଡ଼ା ଜଳୁଥିବ ଏବେ ବି ମଧ୍ୟ ମୁଁ ଯେତେବେଳେ ଆମ ଛାତ ଉପରେ ଶୁଏ ସେ ଯେଉଁ ମିଞ୍ଜି ମିଞ୍ଜି ହୋଇକି ନକ୍ଷତ୍ର ଗୁଡ଼େ ଥାଏ ଯେଉଁ ଆମର କହୁଛନ୍ତି ଧ୍ରୁବ ତାରା ସପ୍ତର୍ଷି ମଣ୍ଡଳ ଅନେକ ଗୁଡ଼ିଏ ଅନେକ ପ୍ରକାର ତାରା ଥାନ୍ତି ସେ ଅନେକ ତାରା ଗୁଡ଼ିକୁ ଦେଖିବାକୁ ମୋତେ ବହୁତ ଭଲ ଲାଗେ ଆଜ୍ଞା ସେ ଯେଉଁ ତାରା ଗୁଡ଼ିକ ଥାନ୍ତି ମଝିରେ କ୍ରସ ହୋଇକି ଚିହ୍ନ ଥାନ୍ତି ବେଳେ ବେଳେ ମଧ୍ୟ ସେହି ଗୋଟେ ତାରା ପାଖକୁ ଅନ୍ୟ ଗୁଡ଼ିଏ କେତେ ଗୁଡ଼ିଏ ତାରା ମଧ୍ୟ ଆସନ୍ତି ବାହାରି ସେ ତାରା ଗୁଡ଼ିକୁ ଦେଖିବା ପାଇଁ ବହୁତ ଭଲ ଲାଗେ